ଆଜ୍ଞା କୁହନ୍ତୁ କିଏ କହୁଥିଲେ ଆଜ୍ଞା କେମିତିଆ ଘର ଦରକାର ଆପଣଙ୍କୁ ଆଜ୍ଞା ରୋଡ଼୍ ସାଇଡ଼୍ ଦରକାର କି ବିଲ ଦରକାର କ'ଣ ଦରକାର ଆପଣଙ୍କୁ ହଁ ସାର୍ ସବୁ ସବୁ ସବୁ ସୁବିଧା ହେବ ତେଇଶି ଲକ୍ଷ ତେଇଶି ଲକ୍ଷ ତେଇଶି ଲକ୍ଷ ଆ ଆଜ୍ଞା ନାଇଁ ନାଇଁ ସେମିତି କିଛି ନାହିଁ ଆପଣ ନିଜେ ଆସି ଘର ଦେଖିଦେଇ ଯିବେ କିଛି ଅସୁବିଧା ନାହିଁ ନାଇଁ ସାର୍ ଆଜ୍ଞା ଆମ କଂପାନୀ ସେମିତି କାମ କରେନି ଆଜ୍ଞା ଆପଣ ଦେଖିବେ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଆସନ୍ତୁ ଆଜ୍ଞା ଆଜ୍ଞା ଆପଣ ଆସନ୍ତୁ ଦେଖିଦେଇ ଯିବେ ତା'ପରେ କଥା ହେବେ ଆଉ କହିବେ ଠିକ୍ ଅଛି କି ନାହିଁ ହଉ ହଉ ଆଜ୍ଞା ରଖୁଛି